ଯୋଗ ଶିଖିବା ପାଇଁ ମୁଁ କୌଣସି ଚ୍ୟାନେଲ୍ ଦେଖିନାହିଁ ମୋର ମନକୁ ଯେଉଁ ଯୋଗଟା ଭଲ ଲାଗିଲା ମୁଁ ସେଇଟା କରୁଛି ମୁଁ ସକାଳେ ଦୁଇ ଘଣ୍ଟା ଓ ସନ୍ଧ୍ୟାରେ ଯୋଗ କରିଥାଏ ମୋତେ ବହୁତ ଭଲ ଲାଗେ ଯୋଗ ଶିଖିବାକୁ ତେଣୁ ମୁଁ ସେଦିନ ଯୋଗ ଶିଖିଥାଏ ଯୋଗ ଶିଖିବା ଦ୍ୱାରା ଆମେ ଶରୀର ଭଲ ମଧ୍ୟ ରୁହେ ସତେଜ ମଧ୍ୟ ଲାଗେ ସମସ୍ତେ ପ୍ରତିଦିନ ଯୋଗ ଶିଖିବା ଦରକାର